ବିଜ୍ଞାନ ପ୍ରସ୍ତୁତି ତ ଯୁଗରେ ମୋତେ ବହୁତ କିଛି ଆକର୍ଷଣ କରିଛି ଯେମିତିକି ଆଗ କାଳରେ ଥିଲା ମୋ ଚିଠି ମାଧ୍ୟମରେ ଖବର ଅନ୍ତର ଜଣା ପଡ଼ୁଥିଲା ଜଣେ ଘରେ ଦେହ ଖରାପ ହେଲା କି ମୃତ୍ୟୁ ମୁଖରଣ ହେଲା କ କି ଜନ୍ମଦିନ ହେଲା ଆମେ ସାଙ୍ଗେ ସାଙ୍ଗେ ଜାଣିପାରୁନଥିଲୁ ସେସବୁ ଜାଣିବା ପାଇଁ ହେଲେ ଆମୁକୁ ପନ୍ଦର ଦିନ ମାସେ ଏମିତି ଅପେକ୍ଷା କରି ଜାଣିବାକୁ ପଡ଼ୁଥିଲା ଏବେ ବୈଜ୍ଞାନିକ ଯୁଗରେ ମୋବାଇଲ ବାହାରିଛି ମୋବାଇଲରେ ତାହା ଦ୍ୱାରା କଣ ହେଉଛି ନା ଆମେ ସବୁ କଥା ପାଞ୍ଚ ମିନିଟ ରେ ସବୁ ଜାଣି ପାରୁଛୁ ବ୍ୟାଙ୍କ ରେ ସେମିତି ଟଙ୍କା ବାନ୍ଧିବାକୁ ଗଲେ ଲାଇନ ଧରିକି ଲମ୍ବା ଲାଇନ ଏମିତି ଶହେ ପଚାଶ ଲୋକ ଲାଇନ ଲାଗିଥିବେ ଜଣକ ପରେ ଜଣକ ସେ ଯାଉଥିବେ ହେଲେ ଏବେ କ'ଣ ହେଉଛି ନା କମ୍ପୁଟର ବିଲ ହୋଇଯାଉଛି କମ୍ପୁଟର ବିଲ ଦ୍ୱାରା ମୋବାଇଲ ରେ ବିଲ ବି ହେଉଛି ଫୋନ ପେ' ହେଉଛି ସାଙ୍ଗେ ସାଙ୍ଗେ ଆମେ ଟଙ୍କା ଆଣି ପାରୁଛୁ କି ଅନ୍ୟ ପାଖକୁ ପଠେଇ ପାରୁଛୁ ଦେହ ଖରାପ ହେଲେ ଆଉ ଆମର କି ଘରେ କୌଣସି ଟେନସନ ଥିଲେ ବି ସେଗୁଡ଼ାକ ସବୁ ଦୂର ହୋଇଯାଉଛି ଆଜିକାଲି ଯୁଗରେ ବୈଜ୍ଞାନିକ ଯୁଗ ହୋଇଛି କରି ସି ସି କ୍ୟାମେରା ଦ୍ୱାରା ରହିଛି ସି ସି କ୍ୟାମେରା ଦ୍ୱାରା ମଧ୍ୟ ଆମେ ସବୁକିଛି ଚୋରି ହେଲା କି କିଏ ଗୋଟିଏ ଆସିଲା କିଏ ଗଲା କି କଣ ଜିନିଷ ଟିଏ ନେଲା ତାହା ମାଧ୍ୟମରେ ବି ଆମେ ସବୁ କିଛି ଜାଣିପାରୁଛୁ